ପୋଷାକ ଧୋଇବା ପାଇଁ ବିଭିନ୍ନ ପ୍ରକାର ମାନେ ଡିଟର୍ଜେଣ୍ଟ୍ ଆଉ ଯେମିତିକି ସାବୁନ ଆଉ ଗୁଣ୍ଡ ତା'ପରେ ଇଜି ଏମିତି ସବୁ ବିଭିନ୍ନ ପ୍ରକାର ଦରକାର ହେଇଥାଏ ପୋଷାକ ଧାଇବା ପାଇଁ ଏହିସବୁ ସାମଗ୍ରୀ କି ନେଇକି ମୁଁ ପୋଷାକ ସବୁ ଧୋଇଥାଏ ଆଉ ମୁଁ ବେଶି ଜଳ ବି ନଷ୍ଟ କରେନି ଆଉ ମୋର ଯେତିକି ଆବଶ୍ୟକ ମୁଁ ଟ୍ୟାପ୍ ଚଲେଇ ସେତିକି ହିଁ ପାଣି ସଞ୍ଚୟ କରି ରଖେ କୁଣ୍ଡ ହେଉ କିମ୍ବା ବାଲ୍ଟି ହେଉ ଯେଉଁଥିରେ ବି ହେଉ ଯେତିକି ଦରକାର ମୋର ଆବଶ୍ୟକ ଯେତିକି ମୁଁ ସେତିକି ଜଳ ସଞ୍ଚୟ କରି ରଖେ ତା'ପରେ ସେଥିରେ କିଛି ଗୁଣ୍ଡ ପକାଏ କିମ୍ବା ଡିଟର୍ଜେଣ୍ଟ୍ ହେଉ ଯାହା ବି ହେଉ ତା'କୁ ପକେଇକି ଆଉ ସାର୍ଟ୍ ଯେତିକି ପୋଷାକ ବି ମୋର ଥାଏ ସାର୍ଟ୍ ପ୍ୟାଣ୍ଟ୍ ହେଉ କି କନ୍ଥା କମଳ ଗଦି ଯାହା ବି ହେଉ ତା'କୁ ସବୁ ସେଥିରେ ବୁଡ଼େଇକି ତା'କୁ କିଛି ସମୟ ରଖେ କାହିଁକି ନା ସେ ଭିଜିଲେ ହିଁ ତା ମଳି ଅଂଶଟା ଯିବ ଆଉ ସେଥିପାଇଁ ମୁଁ ତା'କୁ ବହୁତ ସମୟ ଭିଜେଇକି ବି ରଖେ ତା'ପରେ ସେ ଯେ ଭିଜିଗଲା ପରେ ତା'କୁ ଯେତିକି ମୋର ପାଣି ଆବଶ୍ୟକ ମୁଁ ସେତିକି ପାଣି କୁଣ୍ଡରେ ଲୋଡ଼ କରିଦିଏ ତା'ପରେ ସେ ସବୁକୁ ନେଇ ସେସବୁ ସାର୍ଟକୁ ତାଧିଅରେ ବୁଡ଼େଇକି ମାନେ ଏମତି ଧୁଆ ଧୁଇ କରେ ଆଉ ଯେତିକି ଜଳ ମୋର ଆବଶ୍ୟକ ମୁଁ ସେତିକି ହିଁ ଜଳ ଆଣେ ଆଉ ବାଲ୍ଟି ହେଉ କିମ୍ୱା କୁଣ୍ଡ ହେଉ ଯେଉଁଥିରେ ବି ହେଉ ମୁଁ ଅଳ୍ପ ହିଁ ଜଳ ରଖେ ମୋର ଯେତିକି ଆବଶ୍ୟକ ଆଉ ନଷ୍ଟ କରେନି କାହିଁକି ନା ଜଳ ଆମର ବହୁତ ଦରକାର ଆଉ ଆଗାମୀ ଭବିଷ୍ୟତ ପାଇଁ ଜଳ ବହୁତ ଦରକାର ଆଉ ଜଳ ବହୁତ ମୂଲ୍ୟବାନ ହୋଇଥାଏ ଆଉ ତା'ପରେ ମୁଁ ଛାତ ଉପରକୁ ଯାଏ ଛାତ ଉପରକୁ ଯାଇକି ଆଉ ଲୁଗାପଟାକୁ ସବୁ ପ୍ରଥମେ ତାକୁ ଭଲସେ ଚିପୁଡ଼ି ଦିଏ ସେ ଚିପୁଡ଼ି ସାରିଲା ପରେ ତାକୁ ଟିକେ ଛାଟି ଦେଇକି ତା'ପରେ ସୁତା ବନ୍ଧା ହେଇଥାଏ ଛାତ ଉପରେ କି ଛାତ ଉପର ବାଲକୋନି ଯେଉଁଠି ବି ହୁଏ ତାକୁ ସବୁ ସୁଖେଇଦିଏ ସେସବୁ ସୁଖିଗଲା ପରେ କିଛି ସମୟ ପରେ ସେସବୁକୁ ଆଣେ ତା'କୁ ଭାଙ୍ଗିଭୁଙ୍ଗି ଯେଉଁ ସ୍ଥାନରେ ରହିବା କଥା ସେଠି ରଖେ ଆଉ ମୁଁ ବେଶି ଜଳ ବି ନଷ୍ଟ କରେନି